ଆମର ଗ୍ରାମାଞ୍ଚଳରେ ବିଶେଷ କରିକି ଯେତିକି ଚାଷୀ ଅଛନ୍ତି ତାଙ୍କର ଜମିଜମା ବିଷୟରେ ସମସ୍ତଙ୍କର ପ୍ରାୟ ବହୁତ କିଛି ଧାରଣା ନଥାଏ ତେଣୁ ଗାଁ ଗଣ୍ଡାରେ ଯେତେବେଳେ ଆମେ ଚାଷବାସ କରୁଛେ ସେ ହିଡ଼ କଡ଼ ଯେତେବେଳେ କଟା ହେଇକି ଚାଷ କରାଯାଉଛି ସେହି ସମୟରେ ବହୁତ ଲୋକଙ୍କର ଝଗଡ଼ାଝାଟି ବି ହୁଏ ତାକୁ ତାକୁ ସମାଧାନ କରିବା ପାଇଁ ଆମର ପାଖରେ ଯେଉଁ ଥାଏ ଆର୍ ଆଇ ଅଫିସ୍ ବା ତହସିଲ୍ ଅଫିସ୍ ତାଙ୍କ ପାଖକୁ ଗଲାପରେ ସେଇଠୁ ଅମିନ୍ ଆସି ଜମିମାନଙ୍କର ଯେଉଁ ଯାହାର ଯେ କେତେ ଏରିଆ ଯାହାର ଯେଉଁ ହିସାବରେ କାଗଜପତ୍ର ଅଛି ସେ ହିସାବରେ ସେ ତାଙ୍କର ଆସି ମାପଚୁପ କରି ଦେଖେଇ ଦେଇ ଯାଆନ୍ତି ଏବଂ ଲୋକମାନେ ସେହି ହିସାବରେ ଜମି ଚାଷ କରନ୍ତି ତା'ପରେ ଆସିଲା ଆମର ଜମି ସମ୍ବନ୍ଧୀୟ ସମସ୍ୟା ଯେଉଁ ଗୁଡ଼ାକ ଦେଖାଯାଏ ସେଗୁଡ଼ାକ ତ ଅଫିସ୍ ମହଲ୍ ମାନେ ଆପଣଙ୍କର ଆର୍ ଆଇ ଅଫିସ୍ ବା ତହସିଲ ଅଫିସ୍ ସେଇଠିକୁ ଗଲେ ଯେଉଁମାନଙ୍କର ଯେଉଁ ସୁବିଧା ଅସୁବିଧା ଥାଏ ସେଗୁଡ଼ାକ ସେମାନେ ଆସିକି ଚିହ୍ନି କାହାର କେଉଁ ଜମି କାହାର କେଉଁ ପ୍ଲଟ୍ ସେଗୁଡ଼କ ସବୁ ସେ ଚିହ୍ନି ଚୁହ୍ନା ଦେଇକି ଯାଆନ୍ତି ସେହି ହିସାବରେ ଆମର ଲୋକମାନେ ଯିଏ ଯେଉଁ ପ୍ଲଟ୍ ସେହି ପ୍ଲଟ୍ ଯାଇକି ଯିଏ ଯାହାର ଯେମତି ଚାଷବାସ କରନ୍ତି ଆଉ ବା ଘରଦ୍ୱାର ଏମିତି କିଛି ବାଡ଼ିବଗିଚା ଯାହା କିଛି କରିବା କଥା ଯିଏ ଯାହା ଜମି ଉପରେ ସିଏ ତାଙ୍କର ଚାଷ କରନ୍ତି ଆଉ